ହଁ ଚାଷ କାମ ସମ୍ପୂର୍ଣ୍ଣ ଭାବରେ ପାଣି ନିର୍ଭରଶୀଳ କାହିଁକିନା ଯଦି ଜଳବାୟୁ ଠିକ୍ସେ ନହେବ ଆମର ମରୁଡ଼ି ହେବ ମରୁଡ଼ି ହେବା ଫଳରେ ଆମର ଫସଲ ନଷ୍ଟ ହେବ ସେଥିଲାଗି ଆମର ବିକଳ୍ପ ହେଲା ଯେ ସରକାର ଯେଉଁ ଆମ ଚାଷୀଙ୍କ ପାଇଁ ଯେଉଁ ଏଲ୍ ଆଇ ପଏଣ୍ଟ ଦେଇଛନ୍ତି ସେ ଏଲ୍ ଆଇ ପଏଣ୍ଟ ଦ୍ୱାରା ପୂରା ଜଳସେଚନ ହୁଏ କୃଷି ଆମର ଧାନ ଚାଷ ଭଲ ହେଉଛି ନହେଲେ ମରୁଡ଼ି ହେବ ମରୁଡ଼ି ଫଳରେ ଚାଷ ଧାନ ନଷ୍ଟ ହେବ ତ କୃଷକ କ'ଣ କରିବେ କାହା ଉପରେ ନିର୍ଭରଶୀଳ ଚାଷୀ ସେଥିପାଇଁ କୃଷକ ଉପରେ ନିର୍ଭରଶୀଳ ହୁଏ